ଗାଁରେ ଖୋଲାରେ ମଳତ୍ୟାଗ କରିବା ସାଧାରଣ ନଥିଲା କାହିଁକିନା ଏବେ ଆମେ ବାହାରକୁ ମଳତ୍ୟାଗ କରିବାପାଇଁ ଯାଇଥିବା କି ଗୋଟିଏ ଲୋକଟିଏ ଦେଖିବେ ତ ଆମକୁ ଲାଜ ଲାଗିଲା ତାପରେ ବି ଭଲ ଲାଗୁନଥିଲା ତା'ପରେ ଏବେ ବର୍ଷା ଋତୁରେ ଆମେ ବାହାରେ ଯାଇଥିବୁ ଗୋଟିଏ ସାପ ଆସିବ ଇଏ ତାପରେ ସାପ କାମୁଡ଼ା ତା'ପରେ ଲୋକମାନଙ୍କୁ ଭୟଭୀତ ଲାଗୁଥିଲା କି ବାହାରକୁ ଆମେ ଯିବୁ ତାପରେ ନଦୀ ଗାଁ ପୋଖରୀ ସେ ସବୁ କିଛି ବି ଏମିତି ଠିକ ନାହିଁ ବାହାରେ ମଳତ୍ୟାଗ କରିବା ଆମର ଯେତେବେଳେ ପ୍ରଧାନମନ୍ତ୍ରୀ ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ଅସିଲା ପରେ ସ୍ୱଚ୍ଛ ଭାରତ ମିଶନରେ ସମସ୍ତଙ୍କ ଘରେ ପାଇଖାନା ଯୋଗାଡ଼ କରା ଦିଆଗଲା କାରଣ ପାଇଖାନା ଦେଇସାରିଲା ପରେ ପାଇଖାନାରେ ସମସ୍ତେ ଆଉ ବାହାରକୁ ଯିବା ନାହିଁ ନିଜ ଘରେ ମଳତ୍ୟାଗ କରିବା ତାପରେ ବୁଢ଼ାବୁଢ଼ୀ ଲୋକମାନଙ୍କୁ ବହୁତ ସୁବିଧା ବି ହେଲା ଯେଉଁ ଯାହାର ଦେହ ବି ଅସୁସ୍ଥ ଥିବ ସେମାନେ ତ ବାହାରକୁ ଯାଇପାରିବେନି ଆଉ ବାହାରକୁ ଯିବା ଦ୍ୱାରା ବହୁତ କିଛି ବିପଦ ରହିଛି ବିପଦ ଭୟରେ ଏବେ ଗୋଟେ ଏଜେଡ଼ ଲୋକ ବୁଢ଼ା ଲୋକଟିଏ ସିଏ ତାକୁ ଜ୍ୱର ହେଇଥିବ ବାହାରକୁ ଯାଇପାରିବନି ତାଙ୍କ ଘରେ ଗୋଟିଏ ଲାଟ୍ରିନ ଟିଏ ଥିଲେ ସେ ଝାଡ଼ା ଯିବା ପାଇଁ ବି ସୁବିଧା ହେବ ସବୁକିଛି ପାଇଁ ସୁବିଧା ହେବ ତ ନରେନ୍ଦ୍ର ମୋଦି ଆମର ଯେଉଁ ସ୍ୱଚ୍ଛ ଭାରତ ମିଶନ କଲେ ସେଇଟା ଏହାରୁ କ୍ଷତି କ'ଣ କ୍ଷତି କ'ଣ ଆମେ ବାହାରକୁ ଯିବା କହିଲେ ଲୋକମାନଙ୍କ ଦେଖିକି ଭୟ ଆସିବ ଭୟ ଆସିଲା ପରେ ତାପରେ ବିଛା କାମୁଡ଼ା ସାପ କାମୁଡ଼ିବା ବିଭିନ୍ନ ବନ୍ୟଜନ୍ତୁ ପାଇଁ ଆମ ମଧ୍ୟରେ ଭୟ ଥିଲା